ହ୍ୟାଲୋ

ହ୍ୟାଲୋ ହଁ ହଁ ହେଉ ଆସ ହଁ ମୁଁ ପୁଅକୁ ଶାଢ଼ୀ ଦେଖାଇବାରେ ଆସ ଦେଇ ଯିବା ସାହାଯ୍ୟ କରିବି ଆପଣଙ୍କ ଯେଉଁ ଶାଢ଼ୀଟା ପସନ୍ଦ ଲାଗିବ ସେଇଟା ହଁ ହେଉ ଆସନ୍ତୁ ମୁଁ ସବୁ ପ୍ରକାର ଶାଢ଼ୀ ଦେଖାଇଦେବି ଆପଣଙ୍କର ଯେଉଁଟା ପସନ୍ଦ ଆପଣ ସେଇଟା ନେଇପାରିବେ ଶାଢ଼ୀ ତ ବେଚି ଦୁଇ ହଜାର ତିନି ହଜାର ଚାରି ହଜାର ପାଞ୍ଚ ହଜାର ମିନିମମ୍ ଦଶ ହଜାର ପର୍ଯ୍ୟନ୍ତ ଆପଣ ଆପଣ ଯେଉଁ ପ୍ରକାର ଶାଢ଼ୀ ଖୋଜିବେ ସେଇ ପ୍ରକାର ଶାଢ଼ୀ ପାଇପାରିବେ ପଚାଶ ପାଞ୍ଚଶହର ଉପରକୁ ସେଇସବୁ କଲର୍ ଅଛି ଆପଣ ଯେଉଁ କଲର୍ ଚଏସ୍ କରିବେ ସେ କଲର୍ ନେଇପାରିବେ ଆପଣ ଆପଣ ହଉ ଗରା ଗରା ଲେଖକ ତ ଯେମିତି କଲେ ବି

ଗ୍ରୀନ୍ ହେଉ ଏସବୁ ଟିକିଏ ମାନିବ ହଁ ହଉ ଠିକ୍ ଅଛି ଆପଣଙ୍କ ବାହାଘରେ ଯଦି ହେବ ମୁଁ ଟିକେ କମ୍ ରେଟ୍ରେ ଆପଣଙ୍କୁ ସବୁ ଯଦି ହଁ ଯଦି ଆପଣ ଯଦି ପଚାଶ ସାତଶହ ଶାଢ଼ୀ ନେବେ ତା'ହେଲେ ମୁଁ ଟିକେ କମ୍ ରେଟ୍ରେ ଆପଣଙ୍କୁ କରିଦେବି ସେ ଆପଣ ଯଦି ପାଞ୍ଚଶହର ଶାଢ଼ୀ ବାଛିବେ ତା'ହେଲେ ମୁଁ ଆପଣଙ୍କୁ ଚାରିଶହ କୋଡ଼ିଏ ଦାମରେ ଶାଢ଼ୀ ଦେଇପାରିବି ହେଉ ଦେଖିବା ଆପଣ ଆସନ୍ତୁ ତାପରେ ଦେଖିବା ଯଦି ହେବ ଆଉ ପାଞ୍ଚ ଦଶ କଟିବା ନାଇଁ ନାଇଁ ସେମିତି କିଛି ନାହିଁ ଆପଣ ଆସନ୍ତୁ ତାପରେ ଦେଖି ଆପଣ ଯଦି ପଚାଶ ଷାଠିଏ କ'ଣ ଶାଢ଼ୀ ନେବେ ତାହେଲେ ମୁଁ ଆଉ କେତେ ଡିସ୍କାଉଣ୍ଟ କରିବି ହଁ ହଁ କୁହନ୍ତୁ ମୁଁ ବି ଆପଣଙ୍କୁ ସେଥିରେ ସାହାଯ୍ୟ କରିବି ହଁ ହେଉ ମୁଁ କାଲି ଥିବି ଆପଣ ଆସନ୍ତୁ ହଉ ଠିକ୍ ଅଛି